ମୁଁ ମୋରେ ବଗିଚା ରକ୍ଷଣାବେକ୍ଷଣ କରିବା ସମୟରେ ମଶା ମୋ ଚାରିପାଖରେ ରୁହନ୍ତି ଯାହା ମୋତେ ବଗିଚା କାମ କରିବାରେ ଅସୁବିଧା ପହଞ୍ଚେଇଥାନ୍ତି ଅପରିଷ୍କାର ଜାଗା ବଗିଚାର ସାଇଟରେ ସେମାନେ ମୋ ପାଖ ମୋତେ କାମୁଡ଼ିଥାନ୍ତି ମୁଁ ସେଇ ସ୍ଥାନକୁ ସଫା କରିଥାଏ ଏବଂ ପୋକ ମୋ ପାଖକୁ ଆସିବା ସମୟରେ ମୁଁ ପୋକ ଗୁଡ଼ିକୁ ବାହାରକୁ ଫୋପାଡ଼ି ଦେଇଥାଏ ଆଉ ଏଇସବୁ ଜିନିଷକୁ ମୁଁ ନିଜ ଠାରୁ ଦୂରେଇ ରଖିଥାଏ ନିଜ ବଗିଚାକୁ ବହୁତ ଯତ୍ନ ମୁଁ ନେଇଥାଏ ଯେପରି ଅଳିଆ ଅପରିଷ୍କାର ଜିନିଷ ମୋର ବଗିଚା ନିକଟରେ ମୁଁ ପକେଇ ନଥାଏ ଯାହା ମୋତେ ମୋର ମଶା ମଶା ଏବଂ ପୋକ ଦାଉରୁ ମୋତେ ରକ୍ଷା କରିଥାଏ ମୋର ବଗିଚାକୁ ବହୁତ ଉପକାର ମଧ୍ୟ ମିଳିଥାଏ ଆଉ ସେଇଥିରୁ ମୁଁ ବହୁତ ଖୁସି ହେଇଥାଏ